ଆମ ଓଡ଼ିଶାରେ କୃଷି କାର୍ଯ୍ୟ ନିମନ୍ତେ ବହୁତ ଗବେଷଣା କେନ୍ଦ୍ର ରହିଥାଏ ସେଠି ଗଛମାନଙ୍କର ଚାରାମାନଙ୍କର ଆଉ ମାଟିର ଆଉ ଗବେଷଣା ହୋଇଥାଏ ଆଉ ଗବେଷଣା ଦ୍ୱାରା ପିଡ଼ିଆ କୀଟନାଶକ ଖତ ଏଗୁଡ଼ିକର ଜ୍ଞାନ ପାଇଥାନ୍ତି କୃଷକମାନେ ଯେମିତି କି ଓ ୟୁ ଏ ଟି ଓ ୟୁ ଓ ୟୁ ଏ ଟି ସେଠି ଗଛମାନଙ୍କର ବିଷୟରେ ଛାତ୍ରମାନଙ୍କୁ ଶିକ୍ଷା ଦିଆଯାଇଥାଏ

ଆଉ ଆମ କୃଷି ଗବେଷଣା କେନ୍ଦ୍ରରେ ଏବଂ ଚାଷୀମାନଙ୍କୁ ଅତ୍ୟଧିକ କୃଷି ନିମନ୍ତେ ବିଭିନ୍ନ ପ୍ରକାର କୌଶଳ ପ୍ରଦାନ କରାଯାଇଥାଏ ଏବଂ ଏଥିମଧ୍ୟରେ ବହୁତ କୃଷି ଗବେଷଣା କେନ୍ଦ୍ର ଆମ ଓଡ଼ିଶାରେ ରହିଥାଏ